ମୁଁ ଆମର ପୁରୀରେ ଗୋଟେ ଫାର୍ମ୍ ଅଛି ଆମେ ସେଇ ଫାର୍ମରୁ ପଶୁ ଗାଈ ଆଉ ଛେଳି ସବୁ ଫାର୍ମ୍ ତାଙ୍କର ଅଛନ୍ତି ଅଛି ଆମେ ସେଇ ପୁରୀ ଫାର୍ମରୁ ଆଣୁ ଗାଈ ଆଉ ଛେଳି ବି ଆଣୁ ଆଉ ଆମର ଗାଏ ଗାଈ ସହିତ ଛେଳି ଆମେ ଦୁଇ ପ୍ରକାର ପଶୁ ପାଳନ କରୁ ଆଉ ଛେଳି ରଖୁ ଗାଈ ବି ରଖୁ ସେ ଗାଈର ବି ସେଇ ଦାନା ସବୁ ଖାଇକି ଗାଈ ବି ବଞ୍ଚନ୍ତି ଛେଳି ବି ସେହି ଦାନା ଖାଇକି ଘାସ ଦାନା ଇଏ ବି ଖାଇକିରି ବଞ୍ଚନ୍ତି ସେମାନଙ୍କର ମୂଲ୍ୟ ହେଉଛି ଗାଈ ଗୋଟେ ଗୋଟେ ବିକ୍ରି କଲେ ପଚିଶ ହଜାର ତିରିଶ ହଜାର ଛେଳି ଗୋଟେ ଗୋଟେ ବିକ୍ରି କଲେ ଚାରି ହଜାର ପାଞ୍ଚ ହଜାର ଏମିତି ସେମାନଙ୍କର ମୂଲ୍ୟ ଗୋଟେ ଗୋଟେ ଗାଃ ଗାଈର ଦାମ୍ ତିରିଶ ଚାଳିଶି ଏମିତି ଆମେ ବିକ୍ରି କରୁ ଆଉ ସେମିତି ବର୍ଷକୁ ଆମର ଲକ୍ଷେ ଦେଢ଼ଲକ୍ଷ ଏମତି ଗାଈ ଆଉ ଛେଳିରୁ ଆମେ ଇନକମ୍ କରୁ